କଣ କହିଲେ

ମୁଁ ବ୍ଲକ କୁ ବହୁତ ଥର ଏଇ ବିଷୟ ରେ କହି ସାରିଲିଣି କେହି କିଛି ଶୁଣୁ ନାହାଁନ୍ତି ସେ କିଛି ଆକ୍ସନ ବି ନେଉନାହାନ୍ତି ତ ଆମେ ଆଉ କଣ କରିପାରିବା ହଁ ହଁ ମୁଁ ସେଇ ପ୍ରୋବ୍ଲେମ ବିଷୟରେ ହିଁ ଯାଇକି ବ୍ଲକକୁ କହିସାରିଛି ତାପରେ ବି ସେ କିଛି ଆକ୍ସନ ନେଉନାହାନ୍ତି ହଁ କଣ ଆଉ ମାନେ ଯେଉଁଟା ଅସୁବିଧା ହେଉଛି ସେହି ବିଷୟ ରେ ଯାଇକି କହିଥିଲି ସିଏ ବି ଶୁଣିଥିଲେ ଶୁଣିଲା ପରେ ବି ସିଏ କିଛି କହିଲେନି ହଁ କହିଲେ କି ହଁ ଆଗକୁ ହେଇଯିବ ଆମେ ଆଗକୁ କରିଦେବୁ ଏହିସବୁ କହିଲେ

ନାଁ ଆଉ ଥରେ ଆଗକୁ ଯାଇକି ମୁଁ ଆଉ ଥରେ ଆଗକୁ କହିବି ଦେଖିବା ଆଉ ଥରେ କଣ ହେଉଛି ମୁଁ ଆଉ ଥରେ ଯାଇ ବୁଝୁଛି ତାଙ୍କୁ

ହଁ ଆଉ ପିଲାମାନଙ୍କର ସବୁ ଖାଇବା ପିଇବା ସବୁ ଠିକ ହେଉଛି ପିଲାମାନଙ୍କୁ ଖାଇବା ଠିକ ଟାଇମ ରେ ମିଳିଯାଉଛି ଆଉ ସବୁ ସ୍କୁଲ ସବୁ ଠିକଠାକ ଚାଲିଛି ପିଲାମାନଙ୍କ ପାଠ ପଢା ହଁ ଆଉ କିଛି ଅସୁବିଧା ହେଉଛି କି ସ୍କୁଲ ରେ ଯିଏ କିଏ କଣ କହୁଛନ୍ତି ଆପଣ ସେଗୁଡ଼ା କହିଲେ ଭଲ ସେ ମୁଁ କହିପାରିବି

ହଁ ମୁଁ ସେ ବିଷୟରେ ଯାଇକି ଥରେ କହିସାରିଛି ତାଙ୍କୁ ଲେଖିକିବି ଦେଇଛି ତାପରେ ବି ମୁଁ ଯାଇକି ବୁଝିବି ତାଙ୍କୁ ଆଉ କଣ ଅସୁବିଧା ହେଉଛି କୁହନ୍ତୁ ଆଉ କିଛି ନାହିଁ ସ୍କୁଲ ର

ପିଲାମାନେ ସବୁ ଠିକ ରେ ସ୍କୁଲ ଆସୁଛନ୍ତି

ଠିକ ଅଛି ମୁଁ ଆଉଥରେ ତାଙ୍କ ସହିତ ଯାଇକି କଥା ହେଇକି ଆପଣଙ୍କୁ କହୁଛି